ହଁ କିଏ କହୁଛ ପିଅନ୍ ପିଅନ୍ କହୁଛ କାଏଁ ହଁ ବେଲେ ତମେ ଇଟା କେନ୍ତା ନେଗ୍ଲେଟ୍ କରୁଛ ତମେ କାମ୍ ରେଗୁଲାର୍ ଆସବାର୍ କଥା ନା କା'ଣା ହଁ କା'ଣା ହେଲା ଅସୁବିଧା ହେଲା ତୋର୍ କାଏଁ ହେଲାଯେ ନାଇ ଆସ୍ବାର୍ ବେଲେ ସେ ଛୁଆ କେ ଜର୍ ହେଲା କିଛି ଗୋଟେ ବ୍ୟବସ୍ଥା କର୍ବ ବେଲେ କା'ନ ତମେ ଇଟା ଗଭ୍ମେଣ୍ଟ ଡ଼୍ୟୁଟି'ର ଅଛ ତମର୍ ଡ଼୍ୟୁଟି ଥିଲାବେଳେ ତମେ ତମର୍ ଚାକ୍ରି ବି ଚାକ୍ରି ବି ବହିଷ୍କାର କରିଦେବେ ତମର୍ ତ କିଛି ଅସୁବିଧା କରା ନେଇଯିବାର୍ ତମର୍ ଦର୍ମା ପତର୍ ସବୁ ଠିକ୍ ହିସାବ୍ରେ ପାଉଛ ଏଆଡ଼େ ଅସୁବିଧା କର ସମସ୍ତେ ସବୁବେଳେ କମ୍ପ୍ଲେନ୍ କରୁଛନ୍ ନି ଆସ୍ବାର୍ ନି ଆସ୍ବାର୍

ଯଦି ବି ହସ୍ପିଟାଲ୍ରେ ଭର୍ତ୍ତି କରିଛ ତମର ଜାଗାରେ ଆର୍ ଜଣେ ବି ଯାହାକେ ତମେ କହିପାର୍ବ କହିଲେ କାମ ବନ୍ଦ ଏ କାମ ବନ୍ଦ କରବାର୍ଟା ତ ଠିକ୍ ନାଇଁ ହେବା ତମେ ନିଜେ ଯଦି ତମେ ନିଜେ ଆସିନାଇ ପାରୁଛ ବେଲେ ଅନ୍ୟ ଯାହାକେ ତମର୍ ଘର୍ ପାସ'ର୍ ଏନ୍ତା ବିଶ୍ୱାସି ଲୋକ କିନ୍ତୁ କାହାକେ ପଠେଇଦେତ କିନି ପଠେଇ ଦେବାର କଥା ହଁ ଏଟା ଟିକେ ବ୍ୟବସ୍ଥା କର୍ବ ବେଲେ କା'ନ ତମେ ନିଜେ ନଜର୍ ଦିଅ ଯେହେତୁ ଗୋଟେ ଦାୟିତ୍ୱ ମିଳିଛି ସେ ଦାୟିତ୍ୱ ଠିକ୍ ହିସାବରେ ତମେ ଦେଖାବି ତମର୍ ଅସୁବିଧା ହେଲା ଆର୍ ଜଣେ କିଏ ପାଖ ପଡ଼ୋଶୀ କି ନିଜର୍ ବିଶ୍ୱାସର୍ ଲୋକ୍ କି ନିଜର୍ ଘରେ ଆର୍ କିଏ କିଏ ଅଛନ୍ ବେଲେ ତାହାକେ କହି ଦେଖବ୍ ତମ୍କୁ ବଢ଼ାବାର୍ ପଡ଼ବା

କେଭେ ଆସବ୍ ତୁମେ କେବେ ଆସ୍ବ ଇଟା କେତେ ଦିନ୍ ଲାଗ୍ବା ତୁମ୍କୁ ବେଲେ ଦଶ୍ ଦିନ୍ ଲାଗି ବେଲେ ଦଶ୍ ଦଶ୍ ଦିନ୍ ତମେ ଯଦି କାମ୍ ଯଦି ଅନୁପସ୍ଥିତ ରହେବ ହେଲେ ଠିକ୍ ନି ହୁଏ ତାହେଲେ ତମେ ଯାହାକେ ହେଲେ ଗୁଟେ ତା'ର ଗୁଟେ ବ୍ୟବସ୍ଥା କରିଦିଅ

ଘରେ ଥାଇକି କେନ୍ତା କିରି ଛୁଟି କର୍ବ ହେଲେ ଇଆଡ଼େ କାମ୍ ନାଇ ଛୁଆ ସିରିୟସ୍ ହେଲା ଯେ ଇଆଡ଼େ କାମ୍ ବନ୍ଦ ହେଲେ ଇଆଡ଼େ ଅସୁବିଧା ହେଉଛେ ଯେ ଛୁଆମାନେ ଅସୁବିଧାରେ ପଡ଼ୁଛନ୍ ହେଲେ ତା'ର୍ କିଛି ଗୁଟେ ବ୍ୟବସ୍ଥା କର୍ବ ବେଲେ କା'ନ ଯାହା ହେଲେ ତମର୍ ପାଖ ପଡ଼ୋଶୀ କେହି କି ତ ବିଶ୍ଵାସୀ ଲୋକ୍ କେ କହିକିରି ତମେ ସେ କାମ୍କେ ତମର୍ ନିର୍ବାହ କର୍ବାର୍କେ ପଡ଼୍ବା ହଁ ଆର୍ ଚେଷ୍ଟା କର୍ବ ବେଲେ କା'ନ ଆର୍ ନିରବ୍ ରହେଲେ ହେବା ଠିକ୍ ହିସାବରେ ଆସ ଠିକ୍ ହିସାବରେ ତମର୍ କାମ୍କେ ହେଲେ ଦେଖ ଠିକ୍ ଅଛେ ତେବେ ତା'ର୍ ବ୍ୟବସ୍ତା କର

ନାଇ ତ ଦୁସ୍ରା ବ୍ୟବସ୍ଥା କର୍ବାର୍ ପଡ଼୍ବା ତା'ପରେ ତମେ ଆପ୍ଲିକେସନ୍ ଦେବାର୍ କଥା ଆପ୍ଲିକେସନ୍ ବି ନି ଦେଇ ତମର୍ ମନେ ମନେ ତମେ ଛୁଟି କଲେ ହେବା କାଏଁ ହଏ ବୁଝୁଛେ ତମର୍ ଅସୁବିଧା ପଡ଼୍ଲା ଯେ ତମେ ଖବର୍ ତ ଦେବାର୍ କଥା ନା ତମର୍ ମନେ ମନେ ଏନ୍ତା ରହିଗଲେ ହେବା କାଏଁ ରଖୁଛେଁ ଦେଖ ତମେ ନଜର୍ ଦିଅ ଯେନ୍ତା ତୁମର୍ ତୁମର୍ ବି ଭଲ୍ ହେବା ଆଉ ଆରୁ ଅନୁଷ୍ଠାନ୍ ର ବି ଭଲ୍ ହେବା ସେ ହିସାବରେ ଟିକେ ତମେ ଚେଷ୍ଟା କରବ୍ ବେଲେ କା'ନ ଠିକ୍ ଅଛେ ହାଏଁ ରଖୁଛେ ହାଏଁ